ଭାରତର ସାଂସ୍କୃତିକ ବିିବିଧତା ଓଡ଼ିଶାର କଳା ଓ ହସ୍ତଶିଳ୍ପ ବହୁ କ୍ଷେତ୍ରରେ ଯୋଗଦାନ ଦେଇପାରେ ଭାରତର ଯେଉଁ ଯେଉଁ ସାଂସ୍କୃତିକ ବହୁତ ଗୁଡ଼ିଏ ଅଛି କିନ୍ତୁ ଓଡ଼ିଶାର ଯେଉଁ କଳା ଓ ହସ୍ତଶିଳ୍ପ ଅଛି ତାହା ଭାରତକୁ ଏକ ଅନ୍ୟ ସ୍ଥାନ ବିଶ୍ୱରେ ଏକ ବିଶ୍ୱରେ ଏକ ଗୋଟେ ପ୍ରମୁଖ ସ୍ଥାନରେ ଯୋଗ ଦେବାରେ ସାହାଯ୍ୟ କରିଥାଏ ଯେପରିକି ଆଦିବାସୀ ମାନଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ହେଇଗଲା ତାଙ୍କର ନୃତ୍ୟ ଠାରୁ ଆରମ୍ଭ କରି ସଙ୍ଗୀତ ହେଇଗଲା କିମ୍ବା ତାଙ୍କର ଚାଲିଚଳନ ଖାଦ୍ୟ ପୋଷାକ ଏସବୁ ଜିନିଷ ସହିତ ସେମାନଙ୍କର ଏକ ନିଆରା ଢଙ୍ଗର ନାଚ ନୃତ୍ୟ ସଙ୍ଗୀତ ଓଡ଼ିଶାର ଓଡ଼ିଶାର କଳା କଳାକୁ ଏକ ଏକ ଭିନ୍ନ ସ୍ଥାନ ଭାରତକୁ ଭିନ୍ନ ସ୍ଥାନ ରଖିଥାଏ ତା' ଏକ ବହୁତ ପ୍ରମୁଖ ସ୍ଥାନ ହେଟା ଅତୁଳନୀୟ ଅଟେ ଏବଂ ପିତ୍ତଳରେ ପ୍ରସ୍ତୁତ ଏକ ପିତ୍ତଳ ମାଛ ଯେଉଁଟାକି ଆମ ଅଞ୍ଚଳରେ ହିଁ ଅଛି ଯେଉଁଟାକି ଓଡ଼ିଶାକୁ ଗୌରବାନ୍ୱିତ କରିବା ସହିତ ଭାରତକୁ ମଧ୍ୟ ଗୌରବାନ୍ୱିତ କରେ କ'ଣ ନା ଏହି ପିତ୍ତଳ ମାଛ ଦ୍ୱାରା ଅନେକ ପ୍ରକାରର ହସ୍ତଶିଳ୍ପୀ ସେମାନଙ୍କର ପେଟ ପୋଷଣ ପାଇଁ ସେମାନେ ପେଟ ପୋଷଣ ହୋଇଯାଇଥାଏ ଏବଂ ତାଙ୍କ ଦ୍ୱାରା ମଧ୍ୟ ତାଙ୍କୁ ଏକ ବିଭିନ୍ନ ସ୍ଥାନରେ ରଖିଥାଏ ଏବଂ ବିଭିନ୍ନ ପ୍ରକାର କ୍ରାଫ୍ଟ ଆଇଟମ୍ ଯେପରିକି ହସ୍ତ ନିଜ ନିଜ ହସ୍ତରେ ବା ତିଆରି ପ୍ରସ୍ତୁତ ହେଇଥିବା ନଡ଼ିଆରେ ପ୍ରସ୍ତୁତ ଖେଳନା ହେଇଗଲା ଯେପରି କିମ୍ବା ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ଖେଳନା ସହିତ ବିଭିନ୍ନ ପ୍ରକାର ମାଟିରେ ତିଆରି ଖେଳନା ମାଟିରେ ତିଆରି ମାଟି ପାତ୍ର ଏସବୁ ତିଆରି ହୋଇଥାଏ ଯେଉଁଟାକି ଓଡ଼ିଶା ଗୌରବାନ୍ୱିତ କରିବା ସହିତ ଭାରତକୁ ମଧ୍ୟ ଗୌରବାନ୍ୱିତ କରାଇଥାଏ